ହଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଛଅହଜାର ଛଅଶହ ସତୁରୀ ଦଶ ହଜାର ନଅଶହ ପଞ୍ଚାଅଶୀ ଏକ ଲକ୍ଷ ଷାଠିଏ ହଜାର ଛଅଶହ ପଞ୍ଚାବନ ପାଞ୍ଚଲକ୍ଷ ପଞ୍ଚାବନ ହଜାର ପାଞ୍ଚଶହ ପଚାଶ ଆଠ ଲକ୍ଷ ପଚିଶ ହଜାର ଛଅଶହ ପଇଁତିରିଶ